ମୁଁ ସଠିକ୍ ଭାବରେ ରେସିପିକୁ ଅନୁସରଣ କରି ରୋଷେଇ କରେ ଆଉ ଆମ ଘରେ ବି ପସନ୍ଦ କରନ୍ତି ଘରେ ଯାହାକୁ ଯେମିତି ପସନ୍ଦ ଲାଗେ ସଠିକ୍ ଭାବରେ ଯାହା ଯେଉଁଥିରେ ଯେମିତି ପଡ଼େ ଯେମିତିକି ତେଲରେ ଫୁଟଣ ପକାଇସାରିଲା ପରେ ପରିବା ପଡ଼େ ଭାଜିହେଲା ପରେ ମସଲା କଷନ୍ତି ସେମିତି ମୁଁ ବି ସେହି ଅନୁସାରେ କରେ ଆମ ଘରେ ସ୍ୱାମୀ ତ ବହୁତ ଭଲଲାଗେ ଚଣା ମସଲା ତାକୁ ବି ଚଣା ମସଲାରେ ଅଧିକ ପିଆଜ ଲାଗେ ଅଦା ରସୁଣ ବଟା ସେଇଠି ତେଲ ଫାର୍ଷ୍ଟ ପକାଇଦିଏ ତେଲ ତାତିଲା ପରେ ସେଇଠି ପିଆଜ ଟମାଟୋ କଷି ହବାକୁ ଦେଇଦିଏ କଷି ହେଲା ପରେ ମସଲାକୁ ଦେଇ ଟିକିଏ ସମୟ କଷି ହେଲା ପରେ ହଳଦୀ ଲଙ୍କାଗୁଣ୍ଡ ଭଲସେ ତେଲ ଛାଡ଼ି ଆସିଲେ ତାକୁ ଚଣାକୁ ସିଝାଇକି ରଖିଥିବି ସେହି ଚଣାକୁ ଦେଇଦିଏ କଷି ହେଲା ପରେ ସିଏ ଟିକିଏ ଅଧିକ ରାଗ ଭଲପାଆନ୍ତି ତ ଅଧିକ ଟିକିଏ ଲଙ୍କା ପକାଇଥାଏ କିନ୍ତୁ ଆମ ଶାଶୁ ସେ ଟିକିଏ ଦେହ ଖରାପ ହେତୁ ତାଙ୍କର ସାଧା ଖାଇବାକୁ ଇଚ୍ଛା ତେଣୁ ମୁଁ ସନ୍ତୁଳା ଟାଇପ୍ର ସେମିତି କରିଥାଏ ସନ୍ତୁଳା ଯେମତିକି ପରିବା ସବୁ କାଟିକି ସିଝାଇଦିଏ ତା' ପରେ ସାଧାରେ ଫୁଟଣ ଦେଇଥାଏ